ଆମେ ହେଉଛୁ ଓଡ଼ିଆ ଭାଷାର ଲୋକ ଆମେ ମାନେ ଓଡ଼ିଆ ପ୍ରିୟ ଆଉ ଆମେମାନେ ଓଡ଼ିଆ ଭାଷାକୁ ବହୁତ ଭଲପାଇଥାଉ ଆମେମାନେ ମୁଖ୍ୟତଃ ଓଡ଼ିଶାର ଓଡ଼ିଆ ଭାଷା କଳାହାଣ୍ଡି ଆଉ ଆମ ଓଡ଼ିଆ ଭାଷରେ ବହୁତ ଗୁଡ଼ିଏ କବିତା ଅଛି

ଆମ ଓଡ଼ିଶାର ଗୋଟିଏ କବି ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ଯିଏ କି ହଲଧର ନାଗ

ଏମିତି ଆମେ ବହୁତ ଓଡ଼ିଆ ଭାଷରେ କବିତା ଅଛି ଆଉ ଓଡ଼ିଆ ଭାଷା ହେଉଛି ଆମ ପ୍ରିୟ ଓଡ଼ିଆ ଭାଷରେ ହିଁ ବହୁତ ଗୁଡ଼ିଏ କବିତା ଅଛି ନହେଲେ ବି ବହୁତ ଗୁଡ଼ିଏ ଯେମିତିକି ହଲଧର ନାଗ ବନେଇଛନ୍ତି ବହୁତ ଗୁଡ଼ିଏ କବିତା ଆଉ ଏମିତି ବହୁତ ଗୁଡ଼ିଏ କବିତା ଅଛି